ଅଠର୍ ଚାର୍ ଉନେଇଶହ ଅନସ୍ପତ୍ କୁଡ଼ିଏ ତିନ ଦିଇହାର ତିନ ପନ୍ଦର ଦୁଇ ଦିହଜାର ଏକୋଇଶ୍ ଆଠ ଚାର ଅନେଇଶହ ଅଠସ୍ତର୍ ତିନ୍ ପାଞ୍ଚ ଅନେଇଶହ କୋଡ଼ିଏ